ମୋର ଏକ ପ୍ରିୟ ଚଳଚିତ୍ର ହେଉଛି ସୁହାଗ ସିନ୍ଦୂର ସେଇଠେ ଅଭିନେତା ଅଭିନେତ୍ରୀ ରଚନା ଏବଂ ସିଦ୍ଧାନ୍ତ ମହାପାତ୍ର କରିଥିଲେ ଆଉ ସେଇଟା ହେଉଛି ବହୁତ ଦୁଃଖଦାୟକ ଷ୍ଟୋରି ସେଇଠେ ବହୁତ ସୁନ୍ଦର ଭାବରେ ଚଳଚିତ୍ରଟା ହୋଇଛି ସମସ୍ତଙ୍କ ଲୋକମାନଙ୍କର ବି ପସନ୍ଦ ଅଛି ଆଉ ବହୁତ ଦୁଃଖ ଷ୍ଟୋରିଟା ସେଇଠେ ଆମର ହର ପଟ୍ଟନାୟକ କରିଛନ୍ତି ଆମର ଭିଲିୟାନ ଆଉ ହର ପଟ୍ଟନାୟକ ରଚନାକୁ ବହୁତ ଦୁଖ ବି ଦେଇଛନ୍ତି ତେଣୁ ବହୁତ ଲୋକମାନେ ତାକୁ ଅନୁସରଣ କରିକି କାନ୍ଦି ବି ଛନ୍ତି ତେଣୁ ସେହି ଫିଲିମ୍ଟାକୁ ଲୋକମାନେ ବହୁତ ପସନ୍ଦ ବି କରିଥାନ୍ତି ଆଉ ମୋର ବହୁତ ଫେଭରାଇଟ୍ ହେଉଛି ସେ ଚଳଚିତ୍ର ଶେଷ ସମୟରେ ହର ପଟ୍ଟନାୟକ ରଚନାକୁ ମାରିବା ପାଇଁ ବହୁତ ଚେଷ୍ଟା ବି କରିଥିଲେ ଆଉ ରଚନାକୁ ମାରିପାରିନଥିଲେ ନାରୀ ପାଇଁ ସିନ୍ଦୂର ହେଉଛି ବହୁତ ବଡ଼ ମୁଲ୍ୟବାନ